ମୁଁ ବାଡ଼ିରେ ଗଛ ଲଗେଇବା ପାଇଁ ବହୁତ ଭଲପାଏ ସେଥିପାଇଁ ମୁଁ ପଟୁମାଟି ବ୍ୟବହାର କରେ ଖତ ଗୋବର ଖତ ବ୍ୟବହାର କରେ ବାଡ଼ିରେ ପରିବା ଲଗେଇବା ପାଇଁ ଏତେ ସୁନ୍ଦର ଲାଗେ କି କହି ହବନି ନିଜ ପାଇଁ ଆମେ କରୁଛେ ସେଥିପାଇଁ ଭଲ ଖତ ଭଲ ମାଟି ଦେଲେ ଭଲ ଫଳଟିଏ ହବ ସୁସ୍ଥ ଫଳଟିଏ ହବ ତାକୁ ଖାଇ ଆମେ ସୁସ୍ଥ ରହିବା ସେଥିପାଇଁ ଆମେ କୌଣସି ସାର କି ବିଷ ବ୍ୟବହାର କରୁନା ସେଥିପାଇଁ ବାଡ଼ିରେ ମୁଁ ସବୁବେଳେ ଫୁଲ ଫଳ ଚାଷ ପାଇଁ ବହୁତ ଆଗ୍ରହ ମୋର ଆଉ ମୁଁ ସବୁବେଳେ ବାରି ବାଡ଼ିରେ ଲାଗି ରୁହେ ଭଲ ଫଳଟିଏ ହେଲେ ଆମେ ଖାଉ ବହୁତ ମିଠା ଲାଗେ କାହିଁକି ନା ଆମେ ସେଥିରେ ସାର କି ବିଷ ଦେଇ ନଥାଉ ବିଷ କି ସାର ଦେଲେ ପରିବା ଭଲ ହୁଏ ନାହିଁ ସେଥିପାଇଁ ଖତ ଆଉ ପଟୁମାଟି ଦେଲେ ପରିବା ବହୁତ ଭଲ ହୁଏ